ଗ୍ରାମାଞ୍ଚଳ ଗ୍ରାମାଞ୍ଚଳରେ ଖେଳିବାପାଇଁ ବହୁତ ମାନେ ସେ ଗ୍ରାମାଞ୍ଚଳରେ ଖେଳଦ୍ୱାରା ଆମେ ଛଅ ମାସରେ ଅଧିକ ଖେଳ ଖେଳିପାରିବା କାହିଁକିନା ସେ ସହରାଞ୍ଚଳ ଭଳିଆ ଗୋଟେ ଗ୍ରାଉଣ୍ଡ୍ ନଥିବ ଗ୍ରାମାଞ୍ଚଳରେ ବିଲ ଚାଷଫାସ କଲାପରେ ଆମେ ଖେଳିପାରିବା କ୍ରିକେଟ୍ କିମ୍ବା କବାଡ଼ି କିମ୍ବା ଭଲି ଏମିତି ଖେଳିପାରିବା ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ଟୁର୍ଣ୍ଣାମେଣ୍ଟ୍ ଅଲଗା ହୁଏ ସହରାଞ୍ଚଳରେ ବି ଅଧିକ ଅଲଗା ହୁଏ ଗ୍ରାମାଞ୍ଚଳରେ ଆମେ କେମିତି ଗ୍ରାମାଞ୍ଚଳରେ ସେତେ ନଥିବ ଖେଳପଡ଼ିଆ ଏମିତି ଖେଳିବାପାଇଁ କିଛି ନଥିବ ତାହାଦ୍ଵାରା ଆମେ ବିଲରେ ହିଁ ଖେଳିପାରୁଛୁ ବିଲରେ ଆମ ଚାଷ କଲାପରେ ସେଇଟା ଧାନଫାନ ସବୁ କାଢ଼ିଲାପରେ ଆମେ ଖେଳିପାରିବା ସେଇଟା ଏକ ମାନେ ଗ୍ରାମାଞ୍ଚଳରେ ବହୁତ କଷ୍ଟ କରିବାକୁ ପଡ଼େ ଖେଳିବାପାଇଁ ଗ୍ରାମାଞ୍ଚଳରେ ଟୁର୍ଣ୍ଣାମେଣ୍ଟ୍ ହେଲେ ଅଲଗା ମାନେ ଗ୍ରାମାଞ୍ଚଳରେ କମ୍ ଟିକିଏ କଷ୍ଟ କଷ୍ଟ କରିବାକୁ ପଡ଼େ ଗ୍ରାମାଞ୍ଚଳରେ ଖେଳିବାପାଇଁ ଖେଳିବା ଦ୍ୱାରା ସହରାଞ୍ଚଳ ସହରାଞ୍ଚଳରେ ମାନେ ସହରାଞ୍ଚଳରେ ବହୁତ ପଡ଼ିଆ ଥିବ ଖେଳିବାପାଇଁ ବହୁତ ମାନ ମାନେ ବେଶୀ ବେନିଫିଟ୍ ଥିବ ସହରାଞ୍ଚଳରେ ଖେଳିବାପାଇଁ ଗ୍ରାମାଞ୍ଚଳ ସହରାଞ୍ଚଳରେ ଖେଳିବା ଦ୍ଵାରା ଗ୍ରାମାଞ୍ଚଳ ପିଲା ହିଁ ଭଲ କରିପାରିବେ କାହିଁକି ତାଙ୍କେ ନିଜେ କଷ୍ଟରୁ ତ ତାଙ୍କେ ଶିଖିପାରିବେ ସହରାଞ୍ଚଳ ଦ୍ୱାରା କିଛି ଶିଖି ପାରିବେନି ତାଙ୍କ ଗ୍ରାମାଞ୍ଚଳର ପିଲାମାନେ ସବୁ ଭଲ ଖେଳିପାରିବେ ତାହାଦ୍ଵାରା ପଡ଼ିଆ ବି ସେତେ ନଥିବ କାହିଁକିନା ବିଲ କ୍ରିକେଟ୍ କବାଡ଼ି ଭଲିବଲ୍ ସବୁ ଖେଳିପାରିବେ ଗ୍ରାମାଞ୍ଚଳ ଗ୍ରାମାଞ୍ଚଳର ପିଲାକୁ ସହରାଞ୍ଚଳଠୁ ଗ୍ରାମାଞ୍ଚଳ ପିଲା ବହୁତ ବହୁତ ତାକତ୍ ଥିବେ ଓ ବଳବାନ୍ ବି ଥିବେ ଗ୍ରାମାଞ୍ଚଳ ପିଲା ସହରାଞ୍ଚଳ ପିଲାମାନେ ଗ୍ରାମାଞ୍ଚଳରେ ଟୁର୍ଣ୍ଣାମେଣ୍ଟ୍ ହେଲେ ପ୍ରାୟ ଦଶହଜାର କୋଡ଼ିଏ ହଜାର ଏମିତି ହିଁ ରୁହେ ସହରାଞ୍ଚଳରେ ଟୁର୍ଣ୍ଣାମେଣ୍ଟ୍ ହେଲେ ପ୍ରାୟ ପଚାଶହଜାର ଷାଠିଏ ହଜାର ଏମିତି ରୁହେ ଗ୍ରାମାଞ୍ଚଳରେ ପଡ଼ିଆ ବି ସେତେ ନଥିବ ଯାହାଦ୍ଵାରା ଆମେ ଗୋଟେ ବିଲ ବିଲରେ କିମ୍ବା ଗୋଟେ ଛୋଟ ଜାଗାରେ ଗାଁ ଭିତରେ ଟିକିଏ ଟିକିଏ ଏମିତି ଖେଳିପାରିବା ପିଲା ପିଲା ଅଧିକ ଥିବେ ଗ୍ରାମାଞ୍ଚଳରେ ଖେଳିବାଦ୍ଵାରା ତାଙ୍କ ସେମିତି ଥିବେ ସହରାଞ୍ଚଳରେ ଖେଳିବାଦ୍ଵାରା କ'ଣ ହୁଏ ମାନେ ସହରାଞ୍ଚଳରେ ଖେଳି ହେବନାହିଁ ବଟ୍ ତାଙ୍କର ପଡ଼ିଆ ଥିବ ସବୁ ଭଲ ସହରାଞ୍ଚଳରେ କିନ୍ତୁ ଖେଳିହେବନି ସହରାଞ୍ଚଳରେ ଖେଳିବା ଦ୍ଵାରା ପିଲା ବହୁତ କ୍ରିକେଟ୍ ବ୍ୟାଟ୍ ସବୁ ନୂଆନୂଆ ମାନେ ପାଇପାରିବେ ଗ୍ରାମାଞ୍ଚଳରେ କ'ଣ ହୁଏ କେ ବ୍ୟାଟ୍ଫ୍ୟାଟ୍ ଭଲନଥିବ ତା'ଦ୍ୱାରା ଆମେ ଠିକ୍ ଗ୍ରାମାଞ୍ଚଳରେ ପିଲା ଟିକିଏ ଭଲସେ ଖେଳିପାରିବେ ନାହିଁ ତା'ଦ୍ୱାରା ଆମେ କ'ଣ କରିବା ଗ୍ରାମାଞ୍ଚଳ ଭଲ ହେଲାପରେ ହିଁ ଆମେ ସହରାଞ୍ଚଳରୁ ଟିକିଏ ଭଲ ପାଇପାରିବା ସହରାଞ୍ଚଳ ପିଲା ଭଲ ଖେଳିବେ ଗ୍ରାମାଞ୍ଚଳ ବି ସେଇ ସେମିତିକା ହିଁ ଖେଳିବେ ତା' ଦ୍ୱାରା ଆମେ ସହରାଞ୍ଚଳରେ ଭଲ ପଡ଼ିଆ ପାଇପାରିବା ଭଲ ଭଲ ଗ୍ରାଉଣ୍ଡ୍ ପାଇପାରିବା ଏମିତି ଗ୍ରାମାଞ୍ଚଳରେ ଆମେ କାଦୁଅରେ ଏମିତି ଆମେ ନିଜେ ନିଜେ କଷ୍ଟ କରି ହିଁ ଖେଳିପାରିବା ଗ୍ରାମାଞ୍ଚଳ ଦ୍ଵାରା ଆମେ ବହୁତ ବେଶୀ କଷ୍ଟ ପାଇଥାଉ ଗ୍ରାମାଞ୍ଚଳରେ ସହରାଞ୍ଚଳରେ ଟିକିଏ କମ୍ ସହରାଞ୍ଚଳରେ ଭଲ ଚାରିଆଡ଼େ ଲୋକ ଆସିକି ଟିକିଏ ଦେଖିପାରିବେ ଗ୍ରାମାଞ୍ଚଳରେ କଣ କି ଗ୍ରାମାଞ୍ଚଳରେ ଟୋଟାଲ୍ କିଏ ଦେଖିପାରିବେନି ଗ୍ରାମାଞ୍ଚଳରେ ବହୁତ ଭଲ ହୋଇଥାଏ ସହରାଞ୍ଚଳରେ ବି ବହୁତ ଭଲ ହୋଇଥାଏ ଗ୍ରାମାଞ୍ଚଳ ଦ୍ଵାରା ଆମେ ବହୁତ ମାନେ କମ୍ ଜାଗାରେ ଖେଳିପାରିବା ସହରାଞ୍ଚଳରେ ବି ସେଇ କମ୍ ଜାଗାରେ ହିଁ ଖେଳିପାରିବା